ହଁ ହେଲୋ ଇଏ ଆମଠୁ ସେ ବିଲ୍ କେତେ କ'ଣ ହୋଇଥିଲା ହଁ ହଁ ହଁ ହଁ ହଁ କ'ଣ ଆମର ଇଏ କାର୍ଡ୍ ତ ସ୍ୱାସ୍ଥ୍ୟବୀମା କାର୍ଡ୍ ଥାଇକି ଏତେ ଟଙ୍କା ହଁ ଦାଦା ହେବେ

ଆଉ ଏତେ ଟଙ୍କା ଆମେ କେମିତି କ'ଣ କରିବୁ ଏ କାର୍ଡ୍ ଆଉ କାର୍ଡରେ ବୋଧେ କ'ଣ ଚାଳିଶ ବର୍ଷ ଲୋକ ତୁମେ ବହୁତ ଅଧିକା କରି ଦେଇଛ ବୋଧେ ପକେଇ ଦେଇଛ ଏଇ ପଟେ ବହୁତ ଅଧିକା ହୋଇଛି

ଆଚ୍ଛା ହଁ ହଁ ଦେଖୁଛୁ ପଇସା ପତ୍ର ସବୁ ଯାକ ଯେ ଆଜି ଯିବୁ ନହେଲେ ନାଇଁ କାଲି ଯିବୁ ଆଉ ହଁ ହଁ ହଁ